ଆମ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକାର ଲୋକ ବସବାସ କରୁଛନ୍ତି ଆଉ ସେମାନେ ବିଭିନ୍ନ ପ୍ରକାର ପଶୁ ବି ପାଳନ କରୁଛନ୍ତି ଯେମିତିକି କିଏ ଗାଈ କି ଛେଳି କି ମେଣ୍ଢା କିଏ ପକ୍ଷୀ ଯେଉଁ ଇତ୍ୟାଦି ପଶୁ ଲୋକ ପାଳନ କରୁଛନ୍ତି ଆଉ ସେମାନେ ସ୍ଥାନୀୟ ସ୍ତର ଉତ୍ପାଦିତ ବି ରହୁଛନ୍ତି ତାଙ୍କ ପାଇଁ ସୁବିଧା ସରକାରଙ୍କ ଦ୍ୱାରା କିଛି ବି ମିଳୁନି ଯେମିତିକି ଗୋଟେ ଗାଈ କେବେ ଯାହାର ଅସୁବିଧା ହେଲା କି ଗାଈର କ'ଣ ରୋଗ ଫୋଗ ହେଲା ଗାଈର କିଛି ବି ଅସୁବିଧା ହେଲେ ସେମାନଙ୍କ ପାଇଁ କିଛି ସୁବିଧା ସରକାରଙ୍କ ଦ୍ୱାରା ମିଳୁନି ଯେମିତିକି ଗୋଟେ ମଣିଷର ଏବେ ଯାହା ହବ କି ଅସୁବିଧା ଯାହା ଯେମିତି ସିଏ ତାଙ୍କ ପାଇଁ ଗୋଟେ ଏବେ ଅଛି ଗାଡ଼ି ଯେମିତି ଆସୁଛି ମେଡ଼ିକାଲ୍ରୁ ଶହେ ଆଠେ କି ସ୍ତ୍ରୀମାନଙ୍କ ପାଇଁ ଶହେ ଦୁଇ ସେମିତି ପଶୁମାନଙ୍କ ପାଇଁ ବି ସରକାର ଯଦି କ'ଣ ବାହାର କଲେ ସେମିତିଆ ବାହନ ତାହେଲେ ଲୋକ ବି ଟିକେ ଖୁସି ହେବେ ସୁବିଧା ପାଇବେ ଆଉ ଆଉ ପଶୁମାନଙ୍କ ପାଇଁ ବି ଆମର ଯେଉଁ ରହୁଛି ଖାଦ୍ୟ ସବୁ ଯେମିତିକି ଗୋ ଖାଦ୍ୟ ପଶୁମାନଙ୍କ ପାଇଁ ମେଡ଼ିସିନ୍ ଆଉ ସେମିତି ବି ସୁବିଧା କାହିଁ ନାହିଁ ଆଉ ସରକାରଙ୍କୁ ଏହା ଦାବି କରୁଛୁ ଯେ ତାଙ୍କୁ ତାଙ୍କ ପାଇଁ ଗୋଟେ ଭଲ ଡାକ୍ତରଖାନା ପଶୁ ଡାକ୍ତରଖାନା ଭଲ ଡକ୍ଟର ସବୁ ପଞ୍ଚାୟତକୁ ଆସୁ ଆଉ ତାଙ୍କ ପାଇଁ ବି କିଛି ସୁବିଧା ମିଳୁ ଲୋକଙ୍କୁ ଚାଷୀମାନଙ୍କୁ କି ଘରେ ବି ଯେଉଁମାନେ ରଖୁଛନ୍ତି ଫାର୍ମାଷ୍ଟିଙ୍କୁ ସମସ୍ତଙ୍କ ପାଇଁ ସେ ସୁବିଧା ରହୁ ଏତିକି ସରକାର ଙ୍କୁ ଦାବି